ମୁଁ ମାଲକାନଗି ସ୍ମାର୍ଟ ମାର୍କେଟରୁ ଗୋଟିଏ ତେଲ ଆଣିଥିଲି ସେ ତେଲର ନାଁ ହଉଛି ଡାବର ଆମ୍ଲା ଓ ସେ ତେଲ ରେଟ୍ ହେଉଛି ପାଞ୍ଚଶହ ଟଙ୍କା ହେଲେ ସେ ତେଲଟା ମୁଁ ଚୁଟିକୁ କିଛି ବି କାମ ଦେଇନି ସେ ତେଲ ଏତେ ଖରାପ ଯେ ମୁଁ ଚୁଟି ସେ ତେଲଟା ଗୋଟେ ସପ୍ତାହ ଲଗାଇବା ପରେ ଏତେ ଝଡ଼ୁଛି ଯେ ସେ ତେଲଟା ଆପଣମାନେ ବି କିଏ ଲଗାନ୍ତୁ ନାହିଁ ସେ କ'ଣ ପାଇଁ କିଣିଥିଲି କେଜାଣି ସେ ତେଲଟା ଆପଣମାନେ କିଏ ବି ଲଗାନ୍ତୁ ନାହିଁ ଦୟାକରି ସେ ଏତେ ଖରାପ ଥିଲା ଯେ ସେ ଦୋକାନୀ ମାନେ ବି ମୋତେ କହିନାହାନ୍ତି